ଆଜ୍ଞା ହଁ ଆମେ ମଧ୍ୟ ଫୁଲ ଫୁଲ ଫୁଲ ଚାଷ ଫୁଲ ଆମେ ଫୁଲ ଚାଷ କରିଥାଉ ଏବଂ ପ୍ରଥମେ ଆମେ ଠାକୁର ପୂଜା କରିଥାଉ ତା'ପରେ ବଳକା ଫୁଲକୁ ଆମେ ଆମ ସାଇ ଭାଇରେ ବାଣ୍ଟିଥାଉ ଏବଂ ସାଙ୍ଗ ସାାଥିରେ ଦେଇଥାଉ ଦିନେ ଆମେ ସାଙ୍ଗସାଥି ମିଶି ଗୋଟେ ଫୁଲ ବଗିଚା କରିଥିଲୁ ଏବଂ ସେଇ ଫୁଲ ବଗିଚାରେ ଆମେ ତାକୁ କଲିକତାରେ ସପ୍ଲାଏ କରିଥିଲୁ ଯାହାଫଳରେ ଆମକୁ ଭଲ ଅର୍ଥ ମିଳିଥିଲା ଏବଂ ଆମେ ସେ ଆମେ ଫୁଲ ଚାଷ ସେଥିପାଇଁ ଫୁଲ ଚାଷ କରିଥିଲୁ ଏବଂ ଦ୍ୱିତୀୟ କଥା ହେଲା ଫଳ ବାରି ବଗିଚାରେ ଆମେ ମଧ୍ୟ ଫଳ ଚାଷ କରୁ ପ୍ରଥମେ ଫଳ ଆମେ ପରିବାରରେ ଖାଉ ଏବଂ ଦିତୀୟ ଫଳ ଆମେ ବିକି ଦେଇଥାଉ ଏବଂ ଆଉ ଯାହା ଫଳ ଆମେ ସାହି ପଡ଼ିଶାରେ ବାଣ୍ଟି ଦେଇଥାଉ